ଏହି ଗ୍ରୀଷ୍ମ ଋତୁରେ ଏହି ଗ୍ରୀଷ୍ମ ଋତୁରେ ପ୍ରାୟତଃ ବହୁତ ଗଛ ବଞ୍ଚିବା ଅସମ୍ଭବ କାରଣ ସବୁ ଗଛ ଶୀତ ଋତୁରେ କି ବର୍ଷା ଋତୁରେ ଏକା ଭଲସେ ବଞ୍ଚନ୍ତି ସେମାନେ ନିର୍ଦ୍ଧିଷ୍ଟ ପାଣି ପାଆନ୍ତି ଯେଉଁ ଫଲରେ କି ସେମାନେ ଭଲସେ ଖାଦ୍ୟ ତିଆରି କରିପାରନ୍ତି ଏବଂ ସେମାନେ ଭଲସେ ବଢ଼ିପାରନ୍ତି କିନ୍ତୁ ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କ ଏତେ ଖରା ଏତେ ତାପ ସେମାନଙ୍କୁ ଆଉ ଭଲସେ ଇଏକରି ହୁଏ ନାହିଁ ଯେଉଁଥିପାଇଁକି ସବୁ ନଦୀ ନାଳା ଶୁଖିଯାଏ ଯାହା ଫଳରେକି ଗଛମାନେ ଭଲସେ ପାଣି ପାଆନ୍ତିନି ସେଥିପାଇଁ ସେମାନେ ଏହି ଗ୍ରୀଷ୍ମ ଋତୁରେ ପାଣି ଅଭାବରୁ ଖାଦ୍ୟ ବନାଇ ପାରନ୍ତିନି ଏବଂ ଏଥିପାଇଁ ସେମାନେ କି ବହୁତ ଗଛମାନେ ମରି ବି ଯାଆନ୍ତି ଏବଂ ଏହି ଋତୁରେ ଲୋକମାନେ ବି ଭଲସେ ଗଛମାନଙ୍କର ଯତ୍ନ ନେଇପାରନ୍ତି ନାହିଁ ପାଣି ଅଭାବରୁ ସେଥିପାଇଁ ଗ୍ରୀଷ୍ମ ଋତୁରେ ଗଛ ବଞ୍ଚିବାଟା ବହୁତ କଷ୍ଟକର